ତୁମେ ତୁମ ନିଜ ବିଷୟରେ କିଛି କୁହ ମୁଁ ମୋ ଘରେ ତିନି ଜଣ ସଦସ୍ୟ ମୋ ସ୍ୱାମୀ ବିଲବାଡ଼ି କାମ କରନ୍ତି ମିସ୍ତ୍ରୀ କାମ କରନ୍ତି ମୁଁ ବି ଜଣେ ସକାଳୁ ଉଠି ଘରର ବାସି କାମ ସାରି ଛତୁ ଫାର୍ମକୁ ଯାଏ ସେଇଠି ବେଡ଼ ପକାଏ ଛତୁ ତୋଳେ ତାପରେ ଗାଧୋଇ ଆସି ଠାକୁର ପୂଜା କରେ ଝିଅ କଲେଜ ଯାଏ କଲେଜରୁ ଆସିଲେ ଟ୍ୟୁସନ ଯାଏ ତାପରେ ମୁଁ ବି ଗୃପ କରୁଛି ସେଥିରେ ମୁଁ ଫିଲଡ୍ ବୁଲେ ଫିଲଡ୍ ରେ ମୁଁ ଦେଢ଼ଶହ ଲୋକଙ୍କୁ ନେଇକି ମୁଁ କାମ କରେ ଫିଲଡ୍ ରେ କିଏ ପରିବା ଚାଷ କରିବ କିଏ କୁକୁଡ଼ା ଚାଷ କରିବ କିଏ ମୁଗ ଇଏ କରିବ ତା' ସହିତ ଛତୁଚାଷ କରିବ ସେଥିପାଇଁ ବି ଗୃପରେ ବସି ବୁଝାଏ ତା'ପରେ ପଞ୍ଚାୟତ ଆସେ ପଞ୍ଚାୟତରେ ଗାଁର ଅଲଗା କାମ ବି କାହାର କେଉଁ କାମ ହୁଏ ଗାଁ ମାନଙ୍କରେ ବୁଲିକରି ସେ କାମ ଗୁଡ଼ା ବି କରେ ତା ସହିତ ନିଜ କାମ କରେ ତା'ପରେ ପୁଣି ଆସି ପୁଣି ଛତୁ ନଡ଼ା କାଟେ ତାକୁ ଭିଯାଏ ତାକୁ ପୁଣି ବେଡ଼ ପକାଏ ଉପରବେଳା ଛତୁ ତୋଳେ ଛତୁ ତୋଳି ଗାଁରେ ବିକ୍ରି କରେ ତାପରେ ପୁଣି ଆସେ କୁକୁଡ଼ାକୁ ଦାନା ଦିଏ ତାଙ୍କୁ ପୁଣି କୁକୁଡ଼ାଙ୍କ ଦାୟିତ୍ୱ ନିଏ ସେଥିରେ ଗାଈ ଅଛନ୍ତି ଗାଈଙ୍କର ଗୋଟିଏ ଗାଈ କ୍ଷୀର ଦେଖାଏ ସେ କ୍ଷୀର ନେଇକି ଗାଁରେ ଦିଆଯାଏ ସେ ପଇସା ଆଣି ଯାହା କିଛି ଆମେ ଗୁଜୁରାଣ ମେଣ୍ଟଣ କରୁ ଆଉ